ନା ମୁଁ କେବେ ବି ପର୍ବପର୍ବାଣୀୟ ଧାର୍ମିକ ଉପଲକ୍ଷେ କୌଣସି ମୂର୍ତ୍ତି ତିଆରି କରିନାହିଁ କିନ୍ତୁ ମୋତେ ମୂର୍ତ୍ତି ତିଆରି କରିବାକୁ ବହୁତ ଭଲ ଲାଗେ ଘରର ପଇସା ଅସୁବିଧା ଥିବା ଯୋଗୁଁ ମୁଁ ମୂର୍ତ୍ତି କାରିଗରୀ ଶିଖିପାରିଲି ନାହିଁ କିନ୍ତୁ ଶିଖିବାକୁ ବହୁତ ଇଚ୍ଛା ଥିଲା ଆଉ ଯେତେବେଳେ ସେ ମୂର୍ତ୍ତି ସବୁ ପୂଜା ହୁଏ ଦେଖିବାକୁ ବହୁତ ଭଲ ଲାଗେ ଆଉ ଲାଗେ କି ତିଆରି ଶିଖିଥିଲେ କେତେ ଭଲ ହେଇଥାନ୍ତା ମୁଁ ବି ତିଆରି କରି କରିଥାନ୍ତି କିନ୍ତୁ ପରିବାରର ସିଚୁଏସନ୍ ନେଇକି କିଛି ବି କରିହଲାନି ସେଥିପାଇଁ ସବୁ ବାପା ମା' ମାନଙ୍କୁ ଅନୁରୋଧ କରିବି ଯେଉଁମାନେ ପିଲାମାନେ ଯାହା ବିି ଶିଖିବାକୁ ଚାହୁଁଛନ୍ତି ତାଙ୍କୁ ସେଇଟା ଶିଖିବାକୁ ଦିଅନ୍ତୁ ଯେମିତିକି ସେମାନେ ଜୀବନ କିଛି ନା କିଛି ଉନ୍ନତି କରିପାରିବେ ତାଙ୍କ ସବୁ ଇଚ୍ଛାକୁ ପୂର୍ଣ୍ଣ କରିପାରିବେ ଆଉ ଟିକେ ପଇସା ବି ସେ ରୋଜଗାର କରିପାରିବେ ଆଉ ସେଇଟା ଗୋଟେ ଜୀବନରେ ବହୁତ ବଡ଼ କଥା କି ଜିନିଷ ଶିଖିବା ଯେଉଁଟାକି ସମସ୍ତଙ୍କ ପାଇଁ ଦରକାର ସମସ୍ତେ ସେଇ ଜିନିଷଟାକୁ ଧ୍ୟାନ ଦେବା ଦରକାର ଆଉ ମୂର୍ତ୍ତି ତିଆରି କରିବାରେ ବହୁତ ଭଲ କାମ ଆଉ ମୋତେ ପୂଜା କରିବାକୁ ବହୁତ ଭଲ ଲାଗେ ମୂର୍ତ୍ତି ସବୁ ଦେଖିଲେ ବହୁତ ଖୁସି ଲାଗେ ଲାଗେ କି ମୁଁ ଯଦି ତିଆରି କରିଥାନ୍ତି ତ କେମିତି ହେଇଥାନ୍ତା କିନ୍ତୁ କରିପାରିଲି ନାହିଁ ଏଟା ଆଉ ଦୁର୍ଭାଗ୍ୟବଶତଃ କିନ୍ତୁ ମୋର ବହୁତ ଇଚ୍ଛା ଯଦି ସୁଯୋଗ ମିଳେ ମୁଁ ନିହାତି ତିଆରି କରିବାକୁ ଚେଷ୍ଟା କରିବି